ହଁ ଭାଇ ମର୍ଣ୍ଣିଂ ହଁ ଭଲ ତୁମର କୁହ ହଁ ଭଲ ଅଛନ୍ତି ଘରେ ସବୁ ଭଲ ଅଛନ୍ତି ଚାଲିଛି ଭଲ ଖରାପ କୁହ ନାଇଁ ଆଉ ତୁମେ କୁଆଡ଼େ ହଁ ହଁ ଗଲା ବର୍ଷ ତ ବି ଜେ ପି ନେଇଥିଲେ କ'ଣ କ'ଣ କଲା ନକଲା ତୁମେ କ'ଣ ଚାହୁଁଛ ହଁ ତା ହେଲେ କ'ଣ କାହାକୁ ଦେବ ବୋଲି ଭାବୁଛ

ହଁ ଇଏ ଆସୁଛି ସେ ଆସୁଛି ଆସୁଥିଲେ ଖାଲି କହି ଦେଉଥିଲେ ନାଇଁ ମୁଁ ଏମିତି କରିଦେବି ମୁଁ ସେମିତି କରିଦେବି କିନ୍ତୁ କିଛି କରି ପାରୁନାହିଁ କଲେ କିନ୍ତୁ ନକଲା ଭଳିଆ ଏ ବର୍ଷ ଦବା ସେଇ କଂଗ୍ରେସ୍ ଏହାକୁ ଦେଇ ଦେଖିବା ନହେଲେ ଆଉ କ'ଣ କରିବା ଚାଲିଛି ହଁ ସେମିତି ତ କରୁଛନ୍ତି ଯେ କହୁଛନ୍ତି କିନ୍ତୁ

ଏମିତି ହିତ କରିକିନା ଲାଷ୍ଟରେ ପସ୍ତେଇବା ପାଇଁ ପଡ଼ୁଛି ଦେଖିକିନା କାହାକୁ ଭୋଟ୍ ଦେବା ଆଉ କାହାକୁ ହେଲେ ଭଲ କିଏ ସିଏ ଭଲ ଦେଖିବ ତାକୁ ଏକା ଦେଖି